ଆଜ୍ଞା ମୁଁ ଡକ୍ଟର ରମେଶ କହୁଥିଲି ନମସ୍କାର ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ସବୁ ରିପୋର୍ଟ ବାହାର କରିଦେଇଛନ୍ତି

ଆଚ୍ଛା ଆଚ୍ଛା ତ ଆପଣ ଶୁଣନ୍ତୁ ଆପଣ ଅପେରସନ ପାଇଁ କିଛି ଅସୁବିଧା ନାହିଁ ଆମର ଏଠି ସବୁ ସୁବିଧା ରହିଛି ତ ଆପଣ ରିପୋର୍ଟଗୁଡ଼ିକ ଆଣନ୍ତୁ ଆମ ରିପୋର୍ଟ ଚେକ କରିବୁ ଯଦି ସେମିତି କିଛି ପ୍ରୋବ୍ଲେମ ବାହାରେ ରିପୋର୍ଟ ସାଟିସଫାଏ ନହେଲା ତ ଆପଣ ଏଇଠି ଆଉ ଥରେ ଟେଷ୍ଟ କରାଇଦେବେ ଏଇଠି ଆପଣ ସମ୍ପୂର୍ଣ୍ଣ ଆମର ସମ୍ପୂର୍ଣ୍ଣ ମାଗଣାରେ ଟେଷ୍ଟ କରାଯାଉଛି ଠିକ ଅଛି ଆଜ୍ଞା ଆଜ୍ଞା ହଁ ଆପଣଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ସମ୍ପୂର୍ଣ୍ଣଭାବେ ଆପଣଙ୍କ ସୁବିଧା ସୁଯୋଗ ଦିଆଯିବ ଆପଣ ଆସନ୍ତୁ ଅପେରସନଟା ଫ୍ରି ରହିବ ଟେଷ୍ଟ ପାଇଁ ବି ସେମିତି କିଛି ଆପଣଙ୍କୁ ପଇସା ଦେବାକୁ ପଡ଼ିବନି ତ ଆପଣ ଆସନ୍ତୁ ନିଜେ ଆସନ୍ତୁ ଦେଖନ୍ତୁ ତାପରେ ପେସେଣ୍ଟକୁ ନେଇକି ଆସନ୍ତୁ ଆମେ ଟେଷ୍ଟ କରିବା ଆଉ ଥରେ ଟେଷ୍ଟ ହେଲା ପରେ ତାପରେ ଯାହା ରିପୋର୍ଟ ଆସିବ ସେଇ ରିପୋର୍ଟ ଅନୁସାରେ ଯଦି ଆପଣଙ୍କର ମେଡିସିନ ଦ୍ଵାରା ସେଇଟା କମି ପାରିଲା ନହେଲେ ଯଦି ଅପେରସନ ପାଇଁ ହୁଏ ତାହେଲେ ଦେଖିବା ଆଉ ଆପଣ ଆସନ୍ତୁ ବୁଝିପାରୁଛନ୍ତି ତ ସେମିତି କିଛି ମୁଁ କହିଲି ସେମିତି କିଛି ଅସୁବିଧା ଶୁଣନ୍ତୁ କଥା ଶୁଣନ୍ତୁ ସେମିତି କିଛି ଆପଣଙ୍କ ପାଇଁ ଏବେ କିଛି ସେମିତି କିଛି ଅସୁବିଧା ଭୋଗ କରୁଛନ୍ତି ଯେମିତିକି ପେଟ କାମୁଡ଼ିବା ପେଟ ବିନ୍ଧିବା ଏମିତି କିଛି ଅସୁବିଧା ହେଉଛି କି

ଆଜ୍ଞା ଆଚ୍ଛା ତ ଆପଣ ବେଶୀ ଡେରି ନକରି ତାଙ୍କୁ ଯେତେ ଶୀଘ୍ର ହସ୍ପିଟାଲକୁ ମେଡ଼ିକାଲକୁ ନେଇ ଆସନ୍ତୁ ନେଇ ଆସିଲା ପରେ ଆମେ ପୁନର୍ବାର ଟେଷ୍ଟ କରିବା ସବୁ ଟେଷ୍ଟର ଫଳ ଆସିଲା ପରେ ଆମେ ଦେଖିବା ସେଇ ଜିନିଷଗୁଡ଼ା କେତେ ବଢ଼ିଛି କି କମିଛି ଯେଉଁଟାକି ମେଡିସିନ ଦ୍ଵାରା କମିପାରିବ ନହେଲେ ଆମର ଯଦି ଅପେରସନ କରିବାକୁ ପଡ଼ିବ ତ ଅପେରସନ କରିବା କିନ୍ତୁ ଅପେରସନ ପାଇଁ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ ଆମର ଏଠି ସବୁ ସୁବିଧା ସୁଯୋଗ ଅଛି

ଆଜ୍ଞା ଆଜ୍ଞା ନାଇଁ ଆପଣ ଶୁଣନ୍ତୁ ଆପଣ ଚିନ୍ତା କରନ୍ତୁନି ଆପଣ ଆମର ଏଠି ସବୁ ପ୍ରକାର ସୁବିଧା ସୁଯୋଗ ଆପଣଙ୍କୁ ମିଳିବ ବିନା ପଇସାରେ ଆପଣ ଟେଷ୍ଟ କରିପାରିବେ ଅପେରସନ ବି ଯଦି ଅପେରସନର ସ୍ଥିତି ଆସିଲା ତ ଅପେରସନ ବି ମାଗଣା ହେଇଯିବ ଔଷଧପତ୍ର ସବୁ ପାଇଁ ଆପଣଙ୍କୁ ସୁବିଧା ଦିଆଯିବ ବୁଝିପାରୁଛନ୍ତି ଆପଣ ଆସନ୍ତୁ ଆପଣ ଆସନ୍ତୁ ପେସେଣ୍ଟକୁ ଦେଖିଲା ପରେ କଥା ହେବା ଆଜ୍ଞା ଆଜ୍ଞା ସବୁ ନେଇ ଆସନ୍ତୁ ନାଇଁ ସ୍ଥିତି ଯଦି ସେମିତି ଗମ୍ଭୀର ଥିବ ତ ଆଡମିସନର ଗୋଟେ ଦିନ ଭିତରେ ଅପେରସନ ହେବ ବୁଝିପାରୁଛନ୍ତି କିନ୍ତୁ ସ୍ଥିତି ଦେଖିଲା ପରେ ଯାହା ଜଣାପଡ଼ିବ ଆଜ୍ଞା ଆଜ୍ଞା ଆଜ୍ଞା ଟେନସନ ନିଅନ୍ତୁନି କିଛି ହେବନି ଆପଣ ଆସନ୍ତୁ ଆଜ୍ଞା ଆଜ୍ଞା